ଆମ ଅଞ୍ଚଳରେ ବହୁତ ଗୁଡ଼ିଏ କ୍ରୀଡ଼ା କେନ୍ଦ୍ର ଗୁଡ଼ିକ ଖୋଲିଛି ଏବଂ ସେଠାରେ ବହୁତ ଗୁଡ଼ିଏ ପିଲାମାନେ ସେଠାରେ ସେମାନେ ପ୍ରଶିକ୍ଷଣ ନଉଛନ୍ତି ଯେମିତି ଆମ ଅଞ୍ଚଳରେ ଥିବା କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ରରେ ବହୁତ ଗୁଡ଼ିଏ ପିଲା ସେଠାରେ ସେ ପ୍ରଶିକ୍ଷଣ ନଉଛନ୍ତି ସେଠାରେ ସବୁ ପ୍ରକାର ସାର ସାଜ ସରଞ୍ଜାମ ସୁବିଧାରେ ପାଇପାରୁଛନ୍ତି ଏବଂ ସେଠାରେ ନେଟ୍ସରେ ସମସ୍ତେ ପ୍ରାକ୍ଟିସ୍ କରୁଛନ୍ତି କାରଣ ଗାଁ ଗହଳିରେ ଯଦି ଖେଳ ପଡ଼ିଆରେ ଆମେ ପ୍ରାକ୍ଟିସ୍ କରିବା ତେବେ ସେଠାରେ ସମସ୍ତେ ଠିଆ ହେଇଥିବା ଦୁଇ ଦୁଇଜଣ ବ୍ୟାଟିଂ ବୋଲିଂ କରିବେ କିନ୍ତୁ ସେଇ କେନ୍ଦ୍ର ମାନଙ୍କରେ ପ୍ରାକ୍ଟିସ ପାଇଁ ନିହାତି ପାଞ୍ଚ ଛଅଟି ପିଚ୍ ରହିଥାଏ ଏବଂ ସବୁଗୁଡ଼ିକ ନେଟ ଦ୍ୱାରା ନେଟ୍ସରେ ବାଉଣ୍ଡରୀ ଦିଆହେଇଥାଏ ଏବଂ ସେ ଭିତରେ ସେମାନେ ନିଜ ନିଜ ଭିତରେ ଖେଳିଥାନ୍ତି ଯେମିତି ଜଣେ ବୋଲିଂ କରିବ ଏବଂ ଜଣେ ବ୍ୟାଟିଂ କରିବ ସେଠାରେ ବିଭିନ୍ନ ପ୍ରକାର ସାଜସଜ୍ଜା ଯେମିତି ବଲ ପ୍ୟାଡ଼ କିପିଂ ଗ୍ଲୋଭସ ବ୍ୟାଟ ଇତ୍ୟାଦି ଖୁବ୍ ସହଜରେ ଥାଏ ଏବଂ ଖେଳାଳିମାନଙ୍କ ପାଇଁ ସେସବୁକୁ ସେଠାରେ ସେହି ପ୍ରଶିକ୍ଷକ ଜଣକ ସାଇତି ରଖିଥାନ୍ତି ପୁଣି ଯେଉଁ ଖେଳାଳି ନିଜ ହିସାବରେ ଯଦି କୌଣସି ଉପକରଣ ଆଣିକି ଖେଳିବାକୁ ଚାହିଁବ ତେବେ ସେଠାରେ ମଧ୍ୟ ସେ ଖେଳିପାରିବ ସେଠାରେ ପ୍ରଶିକ୍ଷକ ଜଣକ ଖେଳାଳିଙ୍କର ଦୋଷ ତୃଟିକୁ ଖୁବ ସୁଧାରିଥାନ୍ତି ଯେ କେଉଁ ବଲକୁ କିଭଳି ଖେଳାଯିବା ଦରକାର କାହାକୁ ରକ୍ଷଣାତ୍ମକ ଡଙ୍ଗରେ ଖେଳିବା ଦରକାର କାହାକୁ ଆକ୍ରମଣାତ୍ମକ ହିସାବରେ ଖେଳିବା ଦରକାର ତାହାକୁ ସେ ବୁଝେଇଥାନ୍ତି ପୁଣି ଯିଏ ବୋଲିଂ କୋଚ ଥିବ ସେ କେଉଁ ଜାଗାରେ ବଲ ବୋଲିଂ କଲେ ୱିକେଟ ମିଳିପାରିବ ବା ବ୍ୟାଟ୍ସମ୍ୟାନକୁ ବାନ୍ଧିକି ରଖିହବ ସେ ବିଷୟରେ ଶିକ୍ଷା ଦେଇଥାନ୍ତି ସେମିତି କ୍ରୀଡ଼ାକେନ୍ଦ୍ର ଗୁଡ଼ିକରେ ଆମେ ଯଦି ପ୍ରଶିକ୍ଷିତ ହବା ତେବେ ଆମେ ସେଠାରୁ ସବୁ କିଛି ଶିଖିପାରିବା